ଯଦି ମୋ ପରିବାରରେ କେହି ଅସୁସ୍ଥ ଅଛନ୍ତି ତେବେ ମୁଁ ତାଙ୍କୁ ସୁଜି ହାଲୁଆ ସାଗୁ ଖେଚୁଡ଼ି ରୁଟି କ୍ଷୀର ସନ୍ତୁଳା ଘିଅ ପାଉଁରୁଟି ଆଦି ଖାଦ୍ୟ ଗୁଡ଼ିକ ଦେଇଥାଏ ଓ ଡାକ୍ତର କହିଥିବା ଖାଇବା ଗୁଡ଼ିକ ମଧ୍ୟ ରୋଷେଇ କରିଥାଏ